ଆଜ୍ଞା ନିଗମ ହୋଟେଲ୍ରୁ କହୁଛନ୍ତି କି ଆଜ୍ଞା ଆମେ ଯେଉଁ ଖାଇବା ଅର୍ଡ଼ର୍ କରିଥିଲୁ ପାଞ୍ଚଟା ଆଇଟମ୍ ଭାତ ଡାଲମା କାକୁଡ଼ି ସଲାଡ଼ ପାମ୍ପଡ଼

ସେଇଟା ଟିକେ କ୍ୟାନସଲ୍ କରିବା ପାଇଁକି ଚାହୁଁଛୁ କାହିଁକିନା ଆମର ଯେଉଁ ପିକ୍ନିକ୍ ଆମ ସାଙ୍ଗମାନେ ଆସିବା କଥା ସେମାନଙ୍କର କିଛି ଇମ୍ପୋଟାଣ୍ଟ୍ କାମ ରହିଥିବାରୁ ସେମାନେ ପିକ୍ନିକ୍ କ୍ୟାନସେଲ୍ କଲେ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିକି ଆମ ଅର୍ଡ଼ର୍ଟା କ୍ୟାନସେଲ୍ କରିବା ପାଇଁକି ଅନୁରୋଧ କରୁଛି ଆଉ ଯାହା ବି ହେଲେ ଆମ ତ ଭୁଲ୍ ଆମେ ଅର୍ଡ଼ର୍ କରିଛୁ ଆପଣ ଟିକେ କ୍ୟାନସେଲ୍ କଲେ ଆପଣ ଟିକେ କ୍ୟାନସଲ୍ କରିବେ ବୋଲି ଆମେ ଆଶା କରି ଫୋନ୍ କରୁଛୁ ଯେହେତୁ ଆମ ସାଙ୍ଗ ପିଲାମାନେ ଆସିବା ତାଙ୍କର ଇମ୍ପୋଟାଣ୍ଟ କାମ ପଡ଼ିଲା ସେମାନେ ଆସିପାରିଲେନି ସେଥିପାଇଁ